କୋଷ୍ଠ କାଠିନ୍ୟ ଦୂର କରିବା ପାଇଁ ଆମ ଗାଁରେ ସାଧାରଣତଃ ଘରୋଇ ଉପଚାର ଭାରି ଲୋକପ୍ରିୟ ବେଶ୍ ଲୋକପ୍ରିୟ ଯାହାକି ଆମକୁ ସାଧାରଣ ଭାବରେ ଅଧିକରୁ ଅଧିକ ମାତ୍ରାରେ ପାଣି ସେବନ କରିବାକୁ ପଡ଼ିବ ଯାହାକି ହିସାବ କଲେ ଏକ ଦିନକୁ ଅତିକମ୍ରେ ତିନରୁ ଚାରି ଲିଟର୍ ପାଣି ଜଣେ ଲୋକକୁ ପିଇବାକୁ ପଡ଼ିବ ଏବଂ ଏହାର ଆଉ ଏକ ଘରୋଇ ଉପଚାର ହେଲା ଆମେ ପାଣି ସଫିସେଣ୍ଟ୍ ପିଇବା ଅଧିକ ଯେତେ ପିଇ ପାରିବା ଆଉ ତେଲ ମସଲାଯୁକ୍ତ ଖାଦ୍ୟକୁ ବର୍ଜନିକ ବର୍ଜନ କରିବା ତେଲ ମସଲା ପରିବର୍ତ୍ତେ ଆମେ ସାଧା ଖାଦ୍ୟ ଅଧିକରୁ ଅଧିକ ଖାଇବା ଯାହାକି ଅଳ୍ପ ତେଲ ମସଲା ଦେଇ ତାକୁ ସିଝେଇକିରି କରି ସିଝା କରି ଖାଇବା ପନିପରିବାକୁ ଆଉ ରହିଲା ନିର୍ମୂଳୀ ଲଟାକୁ ପାଣିରେ ସିଝେଇ ସେହି ପାଣିରେ ଆମେ ମହୁ ମିଶାଇ ପିଇଲେ ଏହା ମହୁ ଏବଂ ଜଡ଼ା ତେଲକୁ ମିଶା ଗୋଳାଇ ସେବନ ସ ରାତିରେ ଶ ଶୟନ ପୂର୍ବରୁ ସ ସେବନ କରିବା ଦ୍ୱାରା ଅତି ସକାଳୁ ଆମର ପେଟ ସଫା ହେଇଥାଏ ଏବଂ କୋଷ୍ଠକାଠିନ୍ୟ ଦୂର ହୋଇଥାଏ